ଆମ କନ୍ଧମାଳ ଜିଲ୍ଲାରେ କ୍ରୀଡ଼ା କ୍ଷେତ୍ରରେ ଫିଟନେସ୍ କାର୍ଯ୍ୟରେ ଯୋଗଦେବାକୁ କରିଛି ଯୋଗଦାନ କରିଛି କ୍ରୀଡ଼ା କ୍ଷେତ୍ରରେ ଯୋଗ ଦେବା ଦ୍ୱାରା ବହୁତ ପରିମାଣରେ ଭଲ ରହେ ଶରୀର ସୁସ୍ଥ ରହେ ଏବଂ ମନ ମସ୍ତିଷ୍କ ବହୁତ ଭଲ ରହେ କୌଣସି ଦେହ ଭଲରହିବା ସବୁ ପ୍ରକାର କାମ କରିବାପାଇଁ ଇଚ୍ଛା ହୁଏ ସେବା କ୍ଷେତ୍ରରେ ମନ ଆନନ୍ଦିତ ଲାଗେ